ରାଜ୍ୟର ପରିବହନର ଗୁଣବତ୍ତା ବହୁତ ଭଲ କାରଣ ଆମ ଭାରତରେ ଯାତ୍ରାର ବା ବିଭିନ୍ନ ପ୍ରକାରର ଯାତ୍ରାର ସୁଲଭ ହୋଇଥାଏ କାରଣ ଆମ ଭାରତରେ ବିଭିନ୍ନ ପ୍ରକାରରେ କୌଣସି ବା ଯେକୌଣସି ସ୍ଥାନରେ ଯାତ୍ରା କରିବାକୁ ଗଲେ ଅନେକ ପ୍ରକାରର ସୁଖମୟ ଯାତ୍ରା ହୋଇଥାଏ ଏବଂ ଲାଭଦାୟକ ଯାତ୍ରା ମଧ୍ୟ ହୋଇଥାଏ ଏବଂ ଯାତ୍ରା କରିବା ସମୟରେ ଅନେକ ପ୍ରକାରର ସୁବିଧା ମଧ୍ୟ ମିଳିଥାଏ ଯଥା ଯାତ୍ରା କରିବା ପାଇଁ ବ୍ୟକ୍ତିଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିନଥାଏ ଯାହା କ୍ଷେତ୍ରରେ ସେ ନିଜ ନିଜ ଯାତ୍ରା ସ୍ଥଳକୁ ଖୁସିରେ ବା ଆନନ୍ଦରେ ଯାତ୍ରା କରିଥାଏ ଏବଂ ସେମାନଙ୍କୁ ବହୁ ପରିମାଣରେ ଅନେକ ପ୍ରକାରର ଖୁସି ମଧ୍ୟ ଲାଗିଥାଏ ଯଦି କୌଣସି ବ୍ୟକ୍ତି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଅଛି ସେଇ କ୍ଷେତ୍ରରେ ଭାରତରେ ଅନେକ ପ୍ରକାରର ଏନ୍ଜିଓର ସୁବିଧା ମଧ୍ୟ ରହିଛି ଯେଉଁମାନେକି ସେମାନେ ଅନେକ ପ୍ରକାରର ଯାତ୍ରା କରିବାରେ ସୁବିଧାଜନକ କାମ ମଧ୍ୟ କରିଥାନ୍ତି ଯାହା ଫଳରେ ଯାତ୍ରୀମାନଙ୍କୁ ଯାତ୍ରା କରିବା ପାଇଁ ବହୁ ସୁଲଭର ପରିମାଣ ମିଳିଥାଏ ଏବଂ ଯାତ୍ରୀମାନଙ୍କୁ କିଛି ପରିମାଣ ଅର୍ଥରେ ଅର୍ଥର ଦେବା ପାଇଁ ପଡ଼ିଥାଏ ଯାହା ଫଳରେ ସେମାନେ ଠିକ୍ ଭାବରେ ଯାତ୍ରା ସ୍ଥାନକୁ ବା ନିଜ ନିଜ ସ୍ଥାନକୁ ପହଞ୍ଚିପାରନ୍ତି ଏବଂ ସେମାନେ ଶେଫ୍ ଯାତ୍ରା କରିପାରନ୍ତି